ଆମ ଘର ହେଉଛି କଖଡ଼ା ଗ୍ରାମ ପଞ୍ଚାୟତ ଭୋଗରାଇ ବାଲେଶ୍ୱର ପଞ୍ଚାୟତସ୍ତରରୁ ନେଇ ବ୍ଲକସ୍ତର ବ୍ଲକସ୍ତରରୁ ନେଇ ଜିଲ୍ଲାସ୍ତର ସବୁ ଜାଗାରେ ପି ସି କାରବାର ଲକ୍ଷେ ଟଙ୍କା କାମ ଆସିଲେ ପ୍ରଶାସନ ଆଗେ କାଟି ନେଉଛି ବି ଡ଼ି ଓ ତହସିଲଦାର ଏମ୍ ଏଲ୍ ଏ ଜେ ଇ ଏମିତି କି ଚଉତିରିଶ ପରସେଣ୍ଟ ପଇଁ ତିରିଶ ପରସେଣ୍ଟ ପି ସି କଟିଯାଉଛି ଆଉ ପଇସା ଯେମାନେ ଦେଇପାରିବେ ସେମାନଙ୍କର କାମ କାମ ହେଇପାରିବ ସବୁ ଜାଗାରେ ପଇସାର ଥୟ ଚାଲିଛି ପଇସା ନହେଲେ ଆଜିକାଲି କିଛି ହେବନି କ'ଣ କହିବି ସବୁ ନେତା ଠୁ ଜେ ଇ ବି ଡ଼ି ଓ ସବୁ ଜାଗାରେ ପଇସା ଖେଳ ଯେଉଁଠି ଗଲେ ପଇସା ନଦେଲେ କିଛି କାମ ହେବାର ନାହିଁ ନେତା ଠୁ ଆରମ୍ଭ କରି ସବୁ ସରକାରୀସ୍ତରର ସରକାରୀସ୍ତରର ଅଧିକାରୀମାନେ କିରାଣୀ ଠୁ ଆରମ୍ଭ କରି ତାଙ୍କର ସ୍ୱିପର୍ କିଛି କାମ ଦରକାର ପଡ଼ିଲେ ସେମାନଙ୍କୁ କହିବେ ଆମକୁ କିଛି ଦିଅ ଦେଲେ ତୁମ ଫାଇଲ୍ ଯିବ ଉପରକୁ ସେଠୁ ଗଲେ ବି ଡ଼ି ଓ କହିବେ ଆମକୁ କିଛି ଦିଅ ଆଉ ଓଡ଼ିଶା ଗଭର୍ନମେଣ୍ଟର କଥା କ'ଣ କହୁଛନ୍ତି ସବୁଠି ପୁରୁଣା ହେଇଗଲାଣି ନା ସବୁଠି ଖାଲି ପିସିରେ ଭର୍ତ୍ତି ଯେଉଁଠି ଖୋଜିବେ ଏବେ ତ ଦେଖୁଛନ୍ତି ଘର ଘର ରେଡ଼୍ ହେଉଛି ବ୍ଲକ ଜେଇ ତହସିଲଦାର ସବୁ ଘର ଘର ରେଡ଼୍ ହେଉଛି ଏମିତି କରିକି ଆମ ଦେଶ ଚାଲିଛି ଆଉ ଶିକ୍ଷା ଅନୁଷ୍ଠାନ ପାଠପଢ଼ା ତ ନାହିଁ ସବୁ ଚାଲିଛି ଆଉ